ମୁଁ ଜଣେ ରାଜନୈତିକ ମୁଁ ସମାଜ ସେବା କରିବାକୁ ମୋତେ ବହୁତ ପସନ୍ଦ ଲାଗେ ସେଥିପାଇଁ ମୋତେ ଆମ ଗାଁରେ ନିର୍ବାଚନ କରିବାପାଇଁ ବିଜେଡ଼ି ସରକାର ଏହି ମେଳ ହୋଇ ମୋତେ ଠିଆ କରିଥିଲେ ସେଥିମଧ୍ୟରୁ ଆମେ ଚାରି ଚାରି ଜଣଙ୍କୁ ମୁଁ ପରାସ୍ତ କରି ମୁଁ ଜଣେ ଗାଁର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇ ଆମ ପଞ୍ଚାୟତର କିଛି ସମ୍ମାନ ରକ୍ଷା କରି ଲୋକଙ୍କ ସମ୍ମାନ ରକ୍ଷା କରି ମୁଁ କିଛି ପ୍ରତିଶ୍ରୁତି ନେଇଥିବାରୁ ଲୋକମାନଙ୍କ କାରୁକାର୍ଯ୍ୟ କରୁଅଛି ଯାହାଫଳରେ ଏହିଠାରେ ମୋ' ଗାଁରେ କୌଣସି ଲୋକ କୌଣସି ମା' କୌଣସି ବାବା କି ବୁଢ଼ା ବୃଦ୍ଧ ଲୋକ କା'ର ଭତ୍ତା ହୋଇନାହିଁ କା'ର ଚାଉଳ କାର୍ଡ଼ ହୋଇନାହିଁ କି ନାହିଁ ଆମେ ନିଜେ ଟିକିଏ ପିଇବା ପାଇଁ ଭଲ ପାଣି ଟିକିଏ ପାଇପାରୁନାହିଁ କି ଯିବାପାଇଁ ଟିକେ ଭଲ ରାସ୍ତା ନା ଯେଉଁ ଆମର ଗାଡ଼ିଆ ପୋଖରୀ ଅଛି ତାହାର କାରୁକାର୍ଯ୍ୟ କେମିତି ସୁଚାର ରୂପରେ ହେବ କେମିତି ଭଲରେ ରୂପରେ ହେବ ସେଥିପାଇଁ ମୁଁ ନିର୍ବାଚନ ହୋଇକି ମୁଁ ପଞ୍ଚାୟତକୁ ଯାଇଛି ଲୋକଙ୍କ ସେବା କରିବାକୁ ମୋର ବହୁତ ଇଚ୍ଛୁକ ମୁଇଁ କରୁଅଛି ବି ଆଜିକୁ ମୁଁ ପାଞ୍ଚଜଣଙ୍କର ରାସନ କାର୍ଡ଼ ହୋଇନଥିଲା ବ୍ଲକ ସାର୍ଙ୍କୁ ଯାଇକି ବିଡିଓଙ୍କୁ କହିକି ମୁଁ ସେମାନଙ୍କୁ ରାସନ କାର୍ଡ଼ କରାଇଦେଇଛି ପାଞ୍ଚ ଛଅଜଣଙ୍କର ଭତ୍ତା ହେଉନଥିଲା ସେମାନଙ୍କର ବି ଭତ୍ତା ମୁଁ କରିଦେଇଚି ଗାଁର ଆମେ ଖାଇବା ପିଇବାପାଇଁ ବହୁତ ସମୟ ମାନେ ଅସୁବିଧା ହେଉଥୁଲୁ ଗୋଟିଏ କୂଅ ପାଇଁ ସେ କୂଅ ପାଇଁ ବି ଆମେ ରିପେୟାରିଙ୍ଗ କରି ଆମେ ତାହାକୁ ବହୁତ ଖୁସିରେ ରଖିଚୁ ଅନ୍ଧାର ରାତିରେ ଆମେ ଯିବାପାଇଁ ଗାଁକୁ କିଛି ଆଲୁଅ ନାହିଁ ସରକାରଙ୍କଠୁ ଯାଇକି ଆମେ ଗାଁରେ ଆଲୋକିତ କରିଛୁ ଲାଇଟ୍ ଲଗେଇଛୁ ଆଉ ଲୋକ ଏ'ଠି ଆମକୁ ନେତା ଭାବରେ ନିର୍ବାଚିତ କରିଛନ୍ତି ସେମାନେ ଆମକୁ ବଡ଼ କରିଚନ୍ତି ସେମାନଙ୍କର କଥା ମାନିବା ଦରକାର ସେମାନଙ୍କ କଥା ଆମେ କେମିତି ଶୁଣିବୁ ସେମାନେ କେମିତି ଉନ୍ନତି ହେବେ ସେ ବିଷୟରେ ଆମେ ସବୁବେଳେ ସରପଞ୍ଚ ସମିତିସଭ୍ୟ ଚେୟାରମ୍ୟାନ ବ୍ଲକ ଚେୟାରମ୍ୟାନ ଜିଲ୍ଲା ଚେୟାରମ୍ୟାନ

ଦରକାର ପଡ଼ିଲେ ଆମେ କଲେକ୍ଟର ସାର୍ଙ୍କ ସହିତ ମଧ୍ୟ ବସିକି ଆମେ କଥାବାର୍ତ୍ତା କରି ଆମେ ଲୋକଙ୍କର ସେବା ଉନ୍ନତି କେମିତି ହେବ ଆମେ ନିଜେ ରାଜନୈତିକ ଆମ ଦଳରେ ସେଥିପାଇଁ ସାମିଲ କରିଛନ୍ତି ଲୋକ ସେଥିପାଇଁ ଆମକୁ ଭୋଟ ଦେଇଛନ୍ତି ଲୋକେ କେମିତି ଚାଉଳ ପାଇବେ କିରୋସିନ ପାଇବେ ଘର ପାଇବେ ରାସ୍ତା ପାଇବେ ପାଣି ପାଇବେ ଆଲୋକିତ ପାଇବେ ସେଥିପାଇଁ ଆମେ ପ୍ରତିଶ୍ରୁତି ନେଇଅଛୁ ଯେ ଆମ ଗାଁର କେମିତି ଉନ୍ନତି କାର୍ଯ୍ୟ ହେବ ଆମ ପଞ୍ଚାୟତ କେମିତି ପ୍ରଥମ ହେବ ଆମ ପଞ୍ଚାୟତ କେମିତି ସୁନାର ପଞ୍ଚାୟତ ହେବ ସେଥିପାଇଁ ଆମେ ନିଷ୍ପତ୍ତି ନେଇକି ରଖିଅଛୁ